ମୁଁ କ୍ଲାଇମ୍ବିଙ୍ଗ ଗିଅର୍ ଚୟନ କରିବା ପାଇଁ ପ୍ରଥମତଃ ନିଜର ବସ୍ତୁତ୍ୱ ଦେଖିବି ନିଜର ଓଜନ ଦେଖିବି ତା'ସହିତ ବହୁତ ଗୁଡ଼ିଏ ଜିନିଷ ଉପକରଣ ମଧ୍ୟ ସଠିକ୍ ଭାବରେ ଦେଖିବି ଯେମିତିକି ଭଲ ମଜବୁତ ଦଉଡ଼ି ଏବଂ ପୋଷାକ ଯେଉଁ ପୋଷାକ କି ଆମ ଦେହକୁ କମ୍ଫଟେବଲ୍ ଲାଗୁଥିବ ସହଜରେ ଝାଳ ଗୁଡ଼ିକ କ'ଣ ହେଉଥିବ ସେଥିରେ ଭିଜି ଯାଉଥିବ ଶୁଖିଯାଉଥିବ ସେହି ପୋଷାକରେ ତା'ପରେ ମୁଁ ଏହାକୁ ବହୁତ ଭଲ ଭାବରେ ରକ୍ଷଣାବେକ୍ଷଣ ମଧ୍ୟ କରିବି ରକ୍ଷଣା ବେକ୍ଷଣ କହିଲେ କ'ଣ ନା ଯେଉଁ ଯେଉଁ ଯେଉଁ ଯେଉଁ ଜିନିଷ ସବୁ ମୁଁ କ୍ଲାଇମ୍ବିଙ୍ଗ ୟେରେ ସବୁ ଇଉଜ୍ କରିବି ସବୁ ଦରକାରୀ ଜିନିଷ ସବୁ ସେଗୁଡ଼ା ସବୁ ମୁଁ ବହୁତ ଭଲ ଭାବରେ ପୋଛା ପୋଛି କରିବି ଧୁଆ ଧୋଇ କରିବି ରିଇଉଜେବଲ୍ ପୁନର୍ବ୍ୟବହାର କରିବା ପାଇଁ ଚେଷ୍ଟା କରିବି ତା'ପରେ ମୁଁ ବ୍ୟବହାର କରୁଥିବା ଉପକରଣ ଗୁଡ଼ିକ ହେଉଛି କ୍ଲାଇମ୍ବିଙ୍ଗ ରୋପ୍ ଦଉଡ଼ି ମଜବୁତ ଦଉଡ଼ି ଆଉ ପାହାଡ଼ ହେରିକାରେ ଚଢ଼ି ପାରୁଥିବା ସୁଯ ଜୋତା ଆରାମଦାୟକ ପୋଷାକ କ୍ଲାଇମ୍ବିଙ୍ଗ ହେଲମେଟ୍ ଏବଂ କ୍ଲାଇମ୍ବିଙ୍ଗ ପ୍ୟାକ ପ୍ୟାକ ବ୍ୟାଗ ପ୍ୟାକ ଆଉ ଟ୍ରେନିଙ୍ଗ ଆଣ୍ଡ ଚକ୍